ଆମେ ହେଲୁ ଗାଁ ଗହଳିର ଲୋକ ଗ୍ରାମରେ ବାସିନ୍ଦା ତେଣୁ ଆମକୁ ସମାଜକୁ ନେଇକି ଚାଲିବା ପାଇଁ ହେବ ତେଣୁ ଆମେ ଗାଁର ଯେକୌଣସି କ୍ରିୟାକର୍ମ ହୁଏ ଆମର ବାହାଘର ହେଉ ବ୍ରତଘର ହେଉ ଶ୍ରାଦ୍ଧ ଭୋଜି ହେଉ ପୂଜା ଭୋଗ ହେଉ ଖ୍ରୀଷ୍ଟ୍ମାସ୍ ରାତ୍ରଭୋଜନ ହେଉ ମନ୍ଦିରରେ ଉତ୍ସବ ଇତ୍ୟାଦି ଯାହା ବି ହେଉ ଆମେ ସବୁ ଏକାଠି ଭୋଜନ କରିବା ପାଇଁ ସବୁ ଭଲପାଉ ଯେଉଁଟାରେ କି ଆମର ଆତ୍ମସନ୍ତୋଷ ମିଳେ ସେଥିରେ ଆମର ଗାଁର ସମସ୍ତେ ଜୁଟି ଆମର ଭାଇ ଭଉଣୀ ସମସ୍ତେ ଗାଁର ଭାଇଚାରା ଉପରେ ସମସ୍ତେ ଯାଇକି ଆମେ ଯାହା ଘର ଏରକମ କାର୍ଯ୍ୟକ୍ରମ ହେଉଥିବ ବାହାଘର ହେଉ କିମ୍ବା ବ୍ରତଘର ହେଉ ସମସ୍ତେ ସନ୍ଧ୍ୟାବେଳିଆ ଯାଇକି ତା'ର ସେଠି ଭଜନ କରିକି ଆମେ ତା'ର ଆମେ ତା'ର ଭଲ କାମନା କରିକି ଭଗବାନଙ୍କଠାରେ ଆମର ସେଠି ଭୋଜନ କରିକି ତା'ର ଯାହା ଆମର ସାହାଯ୍ୟ କରିବା କଥା ଆମେ ତାକୁ ଦାନସୂତ୍ରରେ ଦେଇକି ଆମେ ସେଇଠୁ ଆସିଥାଉ ସେଇଟା ଆମର ସମାଜର ସେଇଟା ସବୁଠାରୁ ଆମର ଭାଇଚାରାର ସବୁଠାରୁ ବଡ଼ ଇଏ ଆମର ପ୍ରାୟ ଶ୍ରାଦ୍ଧ ଭୋଜି ରାତ୍ରିରେ ହୁଏ ପୂଜା ଭୋଗ ବି ଦିନବେଳେ ହୁଏ ଯାହାବି ହେଉ ଆମର ଗାଁ ଗହଳିରେ ସମସ୍ତେ ଆମ ମନ୍ଦିରରେ ବି ଆମର ଦିନବେଳେ ହୁଏ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶିବରାତ୍ରି ରାତିରେ ହୁଏ ଆମେ ସମସ୍ତେ ମିଶିକି ସେଠି ଯାଇକି ପୂଜା ଅର୍ଚ୍ଚନା କରିକି ଯାହା ବି ହେଉ ଆମ ଦାନସୁତ୍ରରେ ସମସ୍ତଙ୍କୁ ସମ୍ମୁଖରେ ସେଠି ଦେଇକି ଆମେ ଦାନ କରିକି ଆମେ ଆସିଥାଉ